ମୋର ପ୍ରିୟ ମାଛ ହେଲା କାରପିଲିସ ଆମ ଗ୍ରାମର ବହୁ ସଂଖ୍ୟା ଲୋକ ସେ କାରପିଲିନ ମାଛକୁ ଖାଇଛନ୍ତି ସେ କାରପିଲିସ ଖାଇଲେ ଯେତିକି ମିଠା ଆଉ କିଛି ମାଛ ଏତିକି ମିଠା ଲାଗି ପାରିବ ନାହିଁ ସେ କାରପିଲିନ ମାଛ ବହୁତ ମିଠା ଆମ ଗ୍ରାମରେ ବହୁତ ଲୋକ ହିଁ ସେ କାରପିଲିସକୁ ଖାଇଥାନ୍ତି କାରପିଲିସ ମାଛ ହିଁ ଆମ ଗ୍ରାମରେ ବହୁତ ପ୍ରିୟ